ନାନୀ ଆଉ ଆଜି ରବିବାର ଜାଣିଛ ଆଉ ଯାଆନ୍ତେ କେଉଁ ହୋଟେଲ୍କୁ ଯାଇ ଟିକିଏ କ'ଣ ଖାଆନ୍ତେ ମଟନ୍ ବିରିୟାନୀ ହେରିକା ଖାଆନ୍ତେ ତୁମେ କେଉଁ ହୋଟେଲ୍ ଦେଖିଛ ଜାଣିଛ ହଁ କେଉଁଠିକି ହଁ ଆରେ ପ୍ରଶାନ୍ତଟା ଭଲ ହୋଟେଲ୍ ନୁହେଁ ନା କ'ଣ ମୁଁ ଶୁଣିଥିଲି ଭଲ କରୁନି ଭଲ ଦେଉନି ରାଗ ମିଶା ମସଲା ମାସିଲି ବହୁତ ପକାଉଛି ତେଲଗୁଡ଼ା ବହୁତ ପକାଉଛି କେଉଁଠି କୁହ ଭଲ ହୋଟେଲ୍ କୁହ ନା ନା ମୁଁ ଆଗରୁ ଖାଇବିନି ତୁ ବର୍ଣ୍ଣନା କରେ ମୁଁ ଶୁଣିବି ତା'ପରେ ଖାଇବି କୁହ କେମିତି ହେଉଛି କୁହ ତା'ପରେ ମୁଁ ଶୁଣିବି ତା'ପରେ ଦେଖିବା ଆମର ଇଚ୍ଛା ହେଲେ ଯିବା ଖାଇବା ପାଇଁ ନହେଲେ ନାଇଁ ଦେଖିବା ଆଉ ଯେଉଁ ବ୍ୟବସ୍ଥା କରିବା

ନାଇଁମ ହୋଟେଲ୍ ଯିବାନା କରିକି ଦେଇଦେଲେ ହଁ ବାହାରେ ଖାଇବା ବାହାରେ କେମିତି ମଜା ଖାଇବାଟା ସେମିତି ତ ଖାଲି କହୁଛି ମୁଁ ରାନ୍ଧିକି ଦେଇଦେବି ଖାଇଦେବୁ କେମିତି ହୁଏ ଯେ ମୋତେ ଟିକିଏ ବତାଉନୁ

ଆଉ ବଢ଼ିଆ ଆଉ ତୁ ସେ ତୁ କହିଲା କ୍ଷଣୁ ମୋର ଇଚ୍ଛା ହେଲାଣି ଖାଇବାକୁ ଯେମିତି ହେଲେ ଯିବା ଯେ ଭଲ ହୋଟେଲ୍କୁ ଯିବା ଭାଇ ଭାଉଜଙ୍କୁ ହଁ ଭାଇ ଭାଉଜଙ୍କୁ ସାଙ୍ଗରେ ନେଇକି ଯିବା ଏଁ ଏକୁଟିଆ ଗଲେ ଭଲ ଲାଗିବନି ତାଙ୍କୁ ସାଙ୍ଗରେ ନେବା ହେଲା ହଁ ସମସ୍ତେ ମିଶିକି ଖାଇଲେ ଭଲ ମଜା ଆଉ ଆଉ ବାକି ୟେ ତୁ ପଇସାଟା ହୋଟେଲ୍ ପଇସାଟା ତୁ ଦେବୁ କେତେ ପଇସା ତ କ'ଣ ମୁଁ ଜାଣିନି ଆଉ ତୁ ଆଗରୁ ଖାଇଛୁ ତା'ର ରେଟ୍ ରାଟ୍ ତୁ ଜାଣିଛୁ ମୁଁ ରେଟ୍ ରାଟ୍ ଜାଣିନି ଆରେ ମୁଁ କେଉଁଠୁ ପଇସା ଆଣିବି ବିରିୟାନୀ କେତେ ପଇସା ମୋତେ କହିଲେ ସିନା ନହେଲେ କେତେ ପଇସା ମୁଁ ତୋତେ ପର୍ସ୍ଟା ଦେଇଦେବି ହଁ ମ ବିରିୟାନୀ କେତେ ଟଙ୍କା ନେବ କି ହଁ ମୁଁ ଖାଲି ପର୍ସ୍ଟାକୁ ଧରାଇଦେବି ଆଉ ହଁ ହଁ ହଁ

ଓ ହଉ ହଉ ଯିବା ଆଉ ହଉ ରଖୁଛି ରଖୁଛି